ଏଇଟା ଚାନ୍ସେଲର ହୋଟେଲରୁ କହୁଛନ୍ତି ତ ହଁ ଆପଣଙ୍କର ରେଷ୍ଟୁରାଣ୍ଟଟି ଏବେ ଖୋଲା ଅଛି ନା ବନ୍ଦ ହୋଇଗଲାଣି ନାହିଁ ରାତି ହେଲାଣି ତ ମୁଁ ସେହି ବିଷୟରେ ପଚାରିଲି ଆପଣଙ୍କୁ ଏବେ ଖାଦ୍ୟ ଅର୍ଡ଼ର କଲେ ଆପଣ ମୋ' ଆଡ୍ରେସ୍ରେ ପହଞ୍ଚାଇପାରିବେ ତ ହଁ ମୋ' ଠିକଣାଟି ହେଲା ଦଶ ବାଇ ପନ୍ଦର ପ୍ଲଟ୍ ନମ୍ବର ଦୁଇଶହ ବାର ରସୁଲଗଡ଼ ଛକ ହଁ ରାମମନ୍ଦିର ସାଇଡ଼ରେ ଠିକ୍ ଅଛି ଧନ୍ୟବାଦ